ମୁଁ ରତ୍ନାକର କହୁଛି ପାର୍ସଲ୍ ପାଇଁ ଯେଉଁ ଅର୍ଡ଼ର କରିଥିଲି ପିଲା ଟିକି ଯେଉଁ ପଠାଇଲେ ପାର୍ସଲ୍ ଦେଇକି ସେ ପିଲାଟି ଆସି ମୋ ହାତକୁ ପାର୍ସଲ୍ ନ ଦେଇ କିଛି ଦୂରରେ ରଖିକି ଚାଲିଗଲା କହିଲା ତୁମ ପାର୍ସଲ୍ ନେଇକି ଯାଅ ତେଣୁ ଆପଣ ସେ ପିଲାଟିକୁ ସୁଧାରନ୍ତୁ ଯେମିତି ଭଲ ବାଟକୁ ଆସିବ